ସ୍ୱାସ୍ଥ୍ୟ ସେବା ମଧ୍ୟରେ ଠକାଇ ଚାଲି ରଖିଛନ୍ତି ଗମଝର ଗ୍ରାମରେ ସ୍ୱାସ୍ଥ୍ୟସେବା କରିବାକୁ ଚେଷ୍ଟା କରୁନାହାଁନ୍ତି ହସ୍ପିଟାଲ୍ ତେ ଅଛୁ ସେଠି ଡକ୍ଟର ନାହାଁନ୍ତି କି ନର୍ସ ନାହାଁନ୍ତି କେହି କିଛି ନାହାଁନ୍ତି ରାସ୍ତା ଘାଟ କିଛିି ଭଲ ଠିକ୍ ହେବାକୁ ଚାହୁଁଛନ୍ତି ମଧ୍ୟ ସେମାନେ କିଛି କରିପାରୁ ନାହାଁନ୍ତି ଠିକ୍ ହେଇ ପାରୁନାହାଁନ୍ତି ଡକ୍ଟର ନାହାଁନ୍ତି କି ନର୍ସ ନାହାଁନ୍ତି କ'ଣ କରିବେ ଯାଉଛନ୍ତି ଚାଲି ଆସୁଛନ୍ତି କଷ୍ଟ କରୁଛନ୍ ବହୁତ ଥର ଆବେଦନ ମଧ୍ୟ କରିଛନ୍ତି ଡକ୍ଟରଟେ ଦେବା ପାଇଁ କିଛି ହେଇପାରୁ ନାହିଁ କିଛି ତ ହେଉ ନାଁ ଆଉ କ'ଣ କରିବ ହୁଁ ଆପଣମାନଙ୍କୁ ଅନୁରୋଧ କରାଯାଉଛି ଯେ ମୁଖ୍ୟମନ୍ତ୍ରୀକୁ ନିଶ୍ଚୟ ଆମର କିଛି ଗୋଟେ କରିପାରିବେ ସ୍ୱାସ୍ଥ୍ୟମନ୍ତ୍ରୀ ଆମର ସେବା କଲେ ଆମେ ବହୁତ ଚିର ଉପକୃତ ହେବୁ ବୃଦ୍ଧା ବାବା ପାଇଁ ମାନେ ମଧ୍ୟ ବହୁତ କଷ୍ଟ ଯନ୍ତ୍ରଣା ପାଉଛନ୍ତି ହସ୍ପିଟାଲ୍ରେ ନାହିଁ କିଛି ନାହିଁ କ'ଣ କରିପାରିବେ ସେମାନେ